ହଁ ମୁଁ ଚାହୁଁଛି ମୋର ଭଉଣୀ ଝିଅ ଓ ବନ୍ଧୁବାନ୍ଧବ ଝିଅମାନେ ଅଧିକ ପାଠ ପଢ଼ିବା ସହ ଭଲ ଶିକ୍ଷା ଅର୍ଜନ କରନ୍ତୁ କାହିଁକିନା ଆଜିର ସମାଜରେ ଶିକ୍ଷିତ ହେବାଦ୍ୱାରା ତାର ପରିବାରକୁ ଶିକ୍ଷିତ କରାଇପାରିବ ବର୍ତ୍ତମାନ ଯୁଗରେ କନ୍ୟା ଶିକ୍ଷାର କୌଣସି ଅସୁବିଧା ଦେଖାଯାଉନାହିଁ